ମୁଁ ଗୋଟେ ମୋବାଇଲ କିଣିଥିଲି ଅନଲାଇନରୁ ଅର୍ଡର କରିଥିଲି ସେ ମୋବାଇଲଟିର ନା ହେଉଛି ଓପୋ କେ ଟେନ ସେଥିରେ ପନ୍ଦର ହଜାର ଟଙ୍କା ପଡ଼ିଥିଲା ତଥାପି ମୋ ମୋବାଇଲଟେ ବହୁତ ଭଲ ଆସିଥିଲା ପାଞ୍ଚ ହଜାର ଏମ ଏ ଏଚ ବେଟେରି ଥିଲା ଓ ସ୍ନାପଡ୍ରାଗନ ଛହଶହ ବାସଠି ପ୍ରୋସେସସର ଥିଲା ଓ ସେଥିରେ ମଧ୍ୟ ଟୁ ପଏଣ୍ଟ ଫୋର ହର୍ଜ ର ମେଗାପିକ୍ସଲ ଥିଲା ତେଣୁ ମୁଁ ମୋବାଇଲ ପାଇ ଖୁସି ହୋଇଅଛି